ଆମର ଯଦି କେନ୍ ବିହାପର୍ବ ହେଲା କି କେନ୍ କାମ କାର୍ଯ୍ୟ ପଡ଼୍ଲା ଆମେ ମୁନିସିପାଲିଟି ଅଫିସ୍ ଯାଇକରି ଆପ୍ଲିକେସନ୍ଟା ଦେଲେ ପାଣି ତ ଟିକେ ଅସୁବିଧା ଅଛି ବୋଲିକରି ଆମେ ମୁନିସିପାଲିଟି ନ ବଡ଼ ପାନିଟାଙ୍କି ଆନଛୁ ଆର ସବୁ କାମ ଆମେ ସେଠି କରାସୁ ବିବାହ ବିହା ବରପଣ ଥି ସବୁଥି ଆମର ସେ ପାନ ଆଣସୁ ଆର ସବୁବେଲେ କାମ କର ଚଲାଛୁ ବିହା ବର ଆମର କାମ ବି ଚଲସି ଆର ଘରେ ଗୁଧୁଆ ପୁଧୁଆ ଅନେକ ପାନ ପିଇବାଟା ବି ହେସି ତାପରେ ଗାଧବାର ଲାଗି ବି ହେ ପାଣି ହେସି ଏନ୍ତା କରି ସବୁ ରକମର କାମ ହେସି ବିହା ବେଶୀ କରି ପାନିରେ ଦେହ ବି ଏସବୁ ଅସୁବିଧା ହେସି ବୋଲିକରି ଆମେ ମୁନିସିପାଲିଟି ପାନି ଟାଙ୍କି ମଗାସୁ ଆର ସେ ପାନିଟାଙ୍କିକେ ବି ଆମେ ଘରର ସବୁ ଯେତିକି ଲୋକ କୁନିଆଁ ଆଇଥିବେ ଯେତିକି ଲୋକ କାମ କରବାର ଲାଗି ଆଇଥିବେ ସମସ୍ତେ କାମ କରସନ୍ ଆର ସମସ୍ତେ ଗୁଧୁଆ ପୁଧୁଆ କରି କରି କଚାକୁଚି କରିକୁରା କରି ସେ ପାନି ଯେନ୍ ଟାଙ୍କିନୁ ଯେନ୍ତା ଆସିଥିବା ସେ ପାନ୍କେ ଆମେ ଖାଇବାର କେ ବି କରସୁ ଆର ରାନ୍ଧବାରକେ ବି କରସୁ ଆର ସବୁ ପାନ୍କେ ଆମେ କ୍ଷେତ୍ ଚଲାସୁ